ଗୋଟିଏ ଆଇରନ୍ କିଣିଥିଲୁ ସେ ଆଇରନ୍ରୁ ଯେଉଁ ଆଇରନ୍ ଯେଉଁ ଯେତିକି ତାର ଭଲ ତାର ଆଇରନ୍ କରିବା ଦ୍ୱାରା ସବୁ କିଛି ଭଲ ତାର ଇସ୍ତ୍ରୀ ସବୁ ଭଲ ଦେଉଥିଲା କିଛି ଦିନ ପରେ ସେ ଆଇରନ୍ର ସାଇଟ୍ ଫାଟିଗଲା ଫାଟିଗଲାରୁ ସେ ଆଇରନ୍ରୁ ଯେଉଁ ଆଇରନ୍କୁ ଇଲେକ୍ଟ୍ରି ଦେଲା ବେଳକୁ ସେ ତୁମକୁ ସକ୍ ମାରିବ ଦୁନିଆ ହଇରାଣ କରିବ ଯାହା ହବ ହବ ଦୁନିଆ ସକ୍ ଖାଇବ ହଇରାଣ ହେବ ତାର ସେ ସାଇଡ଼୍ ଫାଟିକି ସେ ନଷ୍ଟ ହେଇକି ପୁରା ବେକାର ହେଇଗଲା ତା ତାର ଯେଉଁ କନେକ୍ସନ୍ ଯେଉଁ ବୋର୍ଡ଼୍ରୁ ଯେଉଁ କନେକ୍ସନ୍ ହେଇଥିବ ସେ ତାର ସବୁ ଫାଟି ଫାଟି ଗଲାଣି ତାର ସେଇ ଯେଉଁ ପ୍ଲେନ୍ ଅଂଶ ସେ ସାଇଡ଼୍ରେ ଲାଇନ୍ ସକେଟ୍ ହେଉଛି ଏମିତି କି ସେଠୁ ସକ୍ ମାରୁଛି ଆଉ ସେଇଟା ବହୁତ ମାନେ ଡେଞ୍ଜର୍ ଯେଉଁଟା କୁହାଯାଏ ବିପଦପୂର୍ଣ୍ଣ ଶଙ୍କୁଳିତ ଅବସ୍ଥା ଆଇରନ୍ର ଏମିତି କି ଆଇରନ୍ ଗୋଟେ ଗୋଟେ ଆଇରନ୍ ଏତେ ଖରାପ ହେଉଛି ଯେ ସେ ଲାଷ୍ଟିଂ କରିବ କ'ଣ ସେ ପୁରା ନିଜକୁ ବିପଦ ଶଙ୍କୁଳିତ ହେବା ଅବସ୍ଥା ସିଏ ଇଲେକ୍ଟ୍ରି ଜିନିଷ ହେଲେ ବି ନିଜ ଜୀବନ ପ୍ରତି ବିପଦ ଯେଉଁଟା କି ଆଇରନ୍ ଦ୍ୱାରା ଏହିପରି ଭାବରେ ଆଇରନ୍ ତେଣୁକରି